ପଶୁ ପାଳନରେ ମୁଖ୍ୟ ସମସ୍ୟା ହେଉଛି ଯଦି ଗୋଟେ ପଶୁକୁ ରୋଗ ବେମାର ହୁଏ ତା'ର ଚିକିତ୍ସା ପାଇଁ ସମସ୍ୟାର ହେବାକୁ ପଡ଼ୁଛି ଆଗରୁ ବହୁତ ସମସ୍ୟା ଥିଲା ଏବେ କିଛି ମାତ୍ରାରେ କମିଛି ପ୍ରାୟ ଗାଁ ଗହଳିରେ ଭେଟନାରୀ ସେଣ୍ଟର୍ ସବୁ ଖୋଲିଲାଣି ଡ଼କ୍ଟର୍ମାନେ ରହୁଛନ୍ତି ଏବଂ ତାଙ୍କର ସୁବିଧା ଏବେ କିଛି ମାତ୍ରାରେ ସମସ୍ୟାର ସମାଧାନ ହେଇପାରୁଛି ଆଗୁରୁ କିନ୍ତୁ ତା ପ୍ରତି ବହୁତ ସମସ୍ୟା ଥିଲା ଏବେ ବହୁତ ମାତ୍ରାରେ ତା'ର କମିଯାଇଛି ଏବଂ ଲୋକମାନେ ସୁରୁଖୁରୁରେ ସେମାନଙ୍କର ଚିକିତ୍ସା କରିପାରୁଛନ୍ତି